ସାର୍କ ଟେଙ୍କ୍ ସୋ'ଟା ଯେନ୍ ଟିଭିରେ ଆଉଛେ ଯିଏ ଯେନ୍ ପ୍ରକାର ବିଜ୍ନେସ୍ କର୍ବା ଦେଖେଇ ପାର୍ବା ସାବୁନ୍ କଲଗେଟ୍ ବ୍ରଶ୍ ଯେନ୍ଟା ଅନେକ୍ ଅନେକ୍ ସର୍ପଫର୍ପ ମାନେ ବି ଦେଖେଇ ପାର୍ବା ଟିଭି ସୋ'ରେ ଯିଏ ଯେନ୍ ବିଜ୍ନେସ୍ କର୍ବା କରିପାର୍ବା ଇ'ଟା ଗୁଟେ ଭଲ୍ ସୁବିଧାଟେ ମିଲିଛେ ବିଜ୍ନେସ୍ ଯିଏ ଯେନ୍ଟା କର୍ବା ସବୁ ସୋ'ରେ ଆସିପାର୍ବା ଆଉ ବିଜ୍ନେସ୍ ବେଶୀ ଉନ୍ନତି କର୍ବାର୍ ଲାଗି ଚାହେଁବା ବେଲେ ଇ ସୋ'ରେ ଭାଗ୍ ନେଇକିରି ସେ କରିପାର୍ବା ବିଜ୍ନେସ୍ ମାନେ ଅନେକ୍ ଅନେକ୍ ଧାରା ନେଇକିରି ଏ ସାର୍କ ଟେଙ୍କରେ ଟିଭି ସୋ'ରେ ଦେଖେଇ ପାର୍ବା ଯେନ୍ଟା ଆଡ଼ର୍ଭଟାଇଜ୍ ମାନେ ଆଉଛେ ସେ ବି ତା'ର୍ମାନେ ବିଜ୍ନେସ୍ରେ ଆଡ଼ର୍ଭଟାଇଜ୍ କରିପାର୍ବା ଆଉ ସବୁପ୍ରକାର ବିଜ୍ନେସ୍ କରିପାର୍ବା ସିଏ ଯେନ୍ ବିଜ୍ନେସ୍ ନୂଆ ହିସାବ ବି ଯେନ୍ ବିଜ୍ନେସ୍ କଲା ଆଡ଼ର୍ଭଟାଇଜ୍ ଦେଖେଇ ପାର୍ବା ଇ ଟିଭି ସୋ'ରେ ସାର୍କ ଟ୍ୟାଙ୍କରେ ସବୁ ସୁବିଧା ମାନେ କରିପାର୍ବା ଆର୍ ସବୁ ହିସାବ୍ରେ ଉନ୍ନତି କରିପାର୍ବା ଆଉ ସବୁ ପ୍ରକାର ହିସାବରେ ସେ ଚଲି ବୁଲି ପାର୍ବା ବିଜ୍ନେସ୍ ଉନ୍ନତି ହେଇପାର୍ବା ତା'ର୍ ଅନେକ୍ ଅନେକ୍ ବିଜ୍ନେସ୍ ନୂଆ ନୂଆ ଯଦି କର୍ବା ବେଲେ ଆଗ୍କେ ଯାଇ ପାର୍ବା ସବୁପ୍ରକାର ହେଇପାର୍ବା